ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ପକ୍ଷୀ ଦେଖିବାକୁ ମିଳେ ଯେମିତି କି କାଉ ହେଲା ଶୁଆ ହେଲା ଶାରୀ ହେଲା ଆଉ ବି ଅଛି ଆମର କଲାହାଣ୍ଡିଆ ଭାଷାରେ ଛୋଟିଆ ଚେରି ବୋଲିକି ଏସବୁ ବିଭିନ୍ନ ପ୍ରକାରର ପକ୍ଷୀ ଗୁଡ଼ାକ ଆମ ଅଞ୍ଚଳରେ ଦେଖା ଯାଆନ୍ତି ସେମାନେ ଦେଖିବା ପାଇଁ ବି ବହୁତ ଭଲ ତାଙ୍କ ସାଉଣ୍ଡ ବା ତାଙ୍କ ରାବ ତାଙ୍କୁ ଡାକିବା ଟା ବି ବହୁତ ସୁନ୍ଦର ଲାଗେ ଆଉ ସକାଲ ହେଲା ମାନେ ସେମାନେ ବିଭିନ୍ନ ପ୍ରକାରେ ରାବ ଦିଅନ୍ତି କାଉ ଯେମିତି ହେଲା କୋଇଲି ହେଲା ଗୁଡ଼ାଗୁଡ଼ାକ ହେଲା ସେମାନେ ବହୁତ ଭଲ ଭାବରେ ଲୋକ ମାନଙ୍କୁ ସକାଲୁ ଉଠାଇବା ପାଇଁ ବି ତାଙ୍କର ଗୋଟେ ମହତ୍ଵପୁର୍ଣ ଅବଦାନ ରହିଛି ଯେମିତି କି ଆମ ଶୁଆ ହେଲା ସେ କ'ଣ ଘରେ ଥାଇକି ରବାଏ ମାନେ ଘରର ପୋଷା ମାନେ ଯାହାବି ତାକୁ କହିଲେ ସେ ଶିକାଏ ମାନେ ବତାଏ ଯାହାବି ତାକୁ କହିବ ସେ କହେ ଯେମିତି ଶାରୀ ହେଲା ସେ ବି ସେମିତି ମାନେ ପୋଷା ପକ୍ଷୀ ଟେ ତାକୁ ଘରେ ରଖିଲେ ବି ସେ ବିଭିନ୍ନ ପ୍ରକାର ମନେକରେ ଯାହା କ ଆମ ଘରେ ଯାହାବି ରଖାଯାଏ ତାଙ୍କୁ ସେ ସବୁ ଶୁଣିକି ସବୁ ମନେ ରଖେ ଶୁଆର ବି ଠିକ୍ ସେଭଳି କାମ ଘରେ ପୋଷା ପିଞ୍ଜରାରେ ତାକୁ ରଖାଯାଏ ବିଭିନ୍ନ ପ୍ରକାର ଫଳ ତାକୁ ଖାଇବାକୁ ଦିଏ ତାର କଞ୍ଚାଲଙ୍କା ସେ ଯେମିତି ଖାଏ